ଛଅ ଫେବୃଆରୀ ଦୁଇ ହଜାର ଦଶ ବାର ଜାନୁଆରୀ ଦୁଇ ହଜାର ଏଗାର ଚଉଦ ଡିସେମ୍ବର ଦୁଇ ହଜାର ବାର ଅଠର ଅକ୍ଟୋବର ଦୁଇ ହଜାର ବାଇଶି ଏକୋଇଶି ମାର୍ଚ୍ଚ ଦୁଇ ହଜାର ତେଇଶି